ମୁଁ ସମ୍ବଲପୁର ଶୀତଳଷଷ୍ଠୀ ଦେଖି ଯାଇଥିଲି ଆଉ ସେଇଠିରେ ବହୁତ ମଜାମସ୍ତି କରିଥିଲି ମୋ ସାଙ୍ଗ ମୋତେ ସେଇଠାରୁ ଡ଼କେଇଥିଲା ଓ ମୁଁ ଯାଇଥିଲି ଏବଂ ଆମେ ଦୁଇ ଜଣ ମିଶିକି ବହୁତ ମଜା କରିଛୁ ଆମେ ଦୁଲି ବି ବସିଛୁ ତା'ପରେ ଆଇସ୍କ୍ରିମ୍ ଖାଇଛୁ ସବୁକିଛି ଏମିତି ଛୋଟ ଛୁଆମାନଙ୍କର ନାଚ ଗୀତ ସବୁ ଦେଖିଛୁ ଆମେ ସବୁବେଳେ ବହୁତ ଖୁସିରେ ଦେଖୁ ବହୁତ ଖୁସି ବି ଲାଗେ ସେଇ ଜାଗା ବହୁତ ସ୍ମାର୍ଟ ବି ହେଇଥିଲା ଆଉ କେତେ ପ୍ରୋଗ୍ରାମ୍ ବି କରିଥିଲେ ଆମେ ଦେଖିକି ବହୁତ ଖୁସି ଲାଗେ ତା'ପରେ ଯାତ୍ରା ସରିଲା ପରେ ମୁଁ ଗାଁ'କୁ ଆସିବାକୁ ଚାହିଁଲି ସେତେବେଳେ ମୋ ସାଙ୍ଗ ଗୋଟେ ଡ୍ରାଇଭର୍କୁ ଫୋନ୍ କଲେ ଆଉ ସେତେବେଳେ ସେଥିରେ ବସିବାକୁ କହିଲେ ମୁଁ କହିଲି କି ହଁ ଡ୍ରାଇଭର୍ ଭାଇ ଆପଣ କେତେ ଟଙ୍କା ନେବେ ଡ୍ରାଇଭର୍ ଭାଇ କହିଲେ ଯେ ମୁଁ ତିନି ହଜାର ଟଙ୍କା ନେବି ମୁଁ କହିଲି ତିନି ହଜାର ବେଶି ପଡ଼ିଯିବ ମୁଁ ତ କେବଳ ବଲାଙ୍ଗୀର ଯାଏଁ ଯିବି ସେଥିପାଇଁ ମୁଁ ପଚିଶଶହ ଟଙ୍କା ତୁମକୁ ପେମେଣ୍ଟ୍ କରିବାକୁ ଚାହୁଁଛି ତା'ପରେ ଡ୍ରାଇଭର୍ ଭାଇ କହିଲେ ତାହେଲେ ଠିକ୍ ଅଛି ଭଉଣୀ ମୋତେ ପଚିଶଶହ ଟଙ୍କା ପେମେଣ୍ଟ୍ କରିଦିଅ ସେତେବେଳେ ମୁଁ ପେମେଣ୍ଟ୍ କରିଦେଲି ପଚିଶଶହ ଟଙ୍କା ତା'ପରେ ମୁଁ ମୁଁ ବସିକି ଆସିଲି ସେ ଅଟୋ ଡ୍ରାଇଭର୍ ସାଙ୍ଗରେ ଆଉ ସେ ଛକରେ ଓଲ୍ହେଇଲି ଓଲ୍ହେଇ ସାରିଲା ପରେ ଦେଖିଲି ମୋର ଚାର୍ଜ କର୍ଡ଼୍ ନାହିଁ ମୋର ବେଗ୍ ନାହିଁ ସବୁକିଛି ସେଇଠାରେ ରହିଯାଇଥିଲା ସେଥିପାଇଁ ମୁଁ ଡ୍ରାଇଭର୍କୁ ସେ ପେମେଣ୍ଟ୍ କରିଥିବା ନମ୍ବର୍ରେ ମୁଁ ଫୋନ୍ କଲି ଆଉ ଡ୍ରାଇଭର୍ ଭାଇକୁ କହିଲି ହଁ ହ୍ୟାଲୋ ଭାଇ ମୁଁ ରଶ୍ମିତା ସାହୁ କହୁଥିଲି ଆଉ ମୋର ଚାର୍ଜ କର୍ଡ଼୍ ଏବଂ ବେଗ୍ ସବୁ ତୁମ ଅଟୋ ଗାଡ଼ିରେ ହିଁ ରହିଯାଇଛି ସେଥିପାଇଁ ମୁଁ ତୁମକୁ ଫୋନ୍ କରିଥିଲି ଆଉ ମୁଁ ଏଇ ଗାନ୍ଧୀ ଛକରେ ଅଛି ଯାଏ କୁଆଡ଼େ ବି ଯାଇନି ବେଶୀ ଦୂରକୁ ଯାଇନି ଗାନ୍ଧୀ ଛକରେ ହିଁ ଅଛି ତାହେଲେ ମୋତେ ଆଣି ଦେଇପାରିବ କି ଯଦି ଆପଣ ଆଣି ଦେଇପାରିବେ ତ ଭଲ କଥା ମୁଁ ଜଣେ କୁଆଡ଼େ ଯିବି ସେଥିପାଇଁ ମୁଁ ତୁମକୁ କହୁଛି ଯେ ତୁମେ ମୋର ସେ ସାମାନ୍କୁ ମୋ ପାଖକୁ ଆଣିଦିଅ ଆଉ

ସବୁକିଛି ରହିଯାଇଛି ଭଲସେ ମୋତେ ଫେରେଇବାକୁ ଫେରେଇ ଆଣ ମୁଁ ତା'ପରେ ମୋ ସାଙ୍ଗକୁ ମୁଁ ଫୋନ୍ କଲି ସେ କହିଲା ପହଁଞ୍ଚିଲୁ କି ମୁଁ କହିଲି ନା ମୁଁ ପହଁଞ୍ଚିନି ଏବେ ମୁଁ ଗାନ୍ଧୀ ଛକରେ ହିଁ ଅଛି କାହିଁକି ନା ମୋର ଚାର୍ଜ କର୍ଡ଼୍ ଏବଂ ବେଗ୍ ସେ ଅଟୋ ଡ୍ରାଇଭର୍ ଭାଇ ପାଖରେ ରହିଯାଇଛି ତ ସେଥିପାଇଁ ମୁଁ କୁଆଡ଼େ ବି ଯାଇନି ସେଥିପାଇଁ ମୁଁ ଏଇଥିରେ ରହିଯାଇଛି ମୁଁ କହିଛି ଅଟୋ ଡ୍ରାଇଭର୍ ଭାଇକୁ ଯେ ମୋତେ ସେ ଆଣିଦେବ ବୋଲି ସେଥିପାଇଁ ମୁଁ ଏଇଠି ଯଗିକି ଅଛି ତା'ପରେ ମୋ ସାଙ୍ଗ କହିଲା ଠିକ୍ ଅଛି ତାହେଲେ ତୁ ଭଲସେ ରହ ଆଉ ସେ ଜାଗାରେ ହିଁ ରହ କୁଆଡ଼େ ବି ଯିବୁନି ଡ୍ରାଇଭର୍ ଭାଇ ନିଶ୍ଚୟ ତୋତେ ଆଣିଦେବେ ତା'ପରେ ସେତେବେଲେ ଡ୍ରାଇଭର୍ ଭାଇ ଜଲ୍ଦି ଶୀଘ୍ର ଆସିଲେ ଆଉ ମୋର ଇୟର୍ କର୍ଡ଼୍ ଏବଂ ବେଗ୍ ଯାହା କିଛି ସବୁ ଥିଲା ମୁଁ ଯାହା କିଛି ବ୍ୟବହାର କରୁଥିଲି ସବୁ କିଛି ଡ୍ରାଇଭର୍ ଭାଇ ମୋତେ ଦେଲେ ତାହେଲେ ମୁଁ ସେତେବେଳେ ମୋ ଡ୍ରାଇଭର୍ ଭାଇକୁ ଧନ୍ୟବାଦ ଜଣାଇଲି